ଆମ ଭାଷା ଓଡ଼ିଆ ଆମେ ଜନ୍ମରୁ ଓଡ଼ିଆ କହିଥାଉ ଯେମିତିକି ଆମର ସାଂସ୍କୃତିକ ପରମ୍ପରା ପୂଜା ସବୁ ପାଳନ କରାଯାଏ ସିଏ ହେଉଛି ଆମର କାଳୀପୂଜା ଦଶହରା ଦୀପାବଳି ଦୁର୍ଗାପୂଜା ଏମିତି ସବୁ ଆମ ଓଡ଼ିଶାରେ ପାଳନ କରାଯାଏ ବାହାରୁ ଯେତେବେଳେ ଲୋକମାନେ ଆସନ୍ତି ଏ ପୂଜାରେ ସେମାନେ ଆମ ଆମ ସହିତ ହିନ୍ଦୀ କିମ୍ବା ଇଙ୍ଗ୍ଲିଶରେ କଥା ହେଲେବି ଆମେ ଆମ ଭାଷାରେ ତାଙ୍କ ସହିତ କଥା ହେଉ ଆମ ଭାଷାକୁ ଆମେ ସମ୍ମାନ ଦେଉ